ମୁଁ ମୋ' ଜୀବନର ଲକ୍ଷ ଥିଲା କେମିତି ଗୋଟିଏ ଛୋଟ ହେଉ ବଡ଼ ହେଉ ଚାକିରିଟିଏ କରିବି ଆଉ ବହୁତ ଥର ଚେଷ୍ଟା କରିଛି ମୁଁ ମାନେ ଯେଉଁ ଆମର ଇଣ୍ଟରଭିଉ ଆଜିକାଲି ଦେଉଛନ୍ତି ଚାକିରି ପାଇଁ ବହୁତ ଥର ଦେଇଛି ଚାକିରିରେ ସଫଳ ହୋଇନଥିଲି ଠାକୁରଙ୍କ ଦୟାରୁ କେମିତି ଏଥର ପୁଣି ଆଉ ଥରେ ଇଣ୍ଟରଭିଉ ଦେଲି ବହୁତ ଥର ଦେଲା ପରେ ବି ଏବେ ବି ଆଉ ଥରେ ଦେଲି ଦେଲା ପରେ ଗୋଟିଏ ଚାକିରି ପାଇଗଲି ଚାକିରି ପାଇ ମୋ' ମନ ବହୁତ ଖୁସି ବାପା ମାଆ ବି ବହୁତ ଖୁସି ନିଜ ଘରର ମାନେ ଶାଶୁ ଶ୍ୱଶୁର ଖୁସି ସ୍ୱାମୀ ଖୁସି ଚାକିରି କଲି ଚାକିରିଟା ମାନେ କଲା ପରେ ପଇସାର ମହତ୍ତ୍ଵ କ'ଣ ଆଉ ଚାକିରିର ମହତ୍ତ୍ଵ କ'ଣ ମୁଁ ବୁଝିଲି ମାନେ ପାଖରେ ପଇସାଟିଏ ନଥିଲା ପଇସାଟିଏ ଆସିଲା ଚାକିରିଟିଏ କଲି ମନ ଖୁସି ହେଲା ବାହାରକୁ ଗଲି ସାଙ୍ଗସାଥିରେ ବୁଲିଲି କାହାକୁ ଚିହ୍ନି ନଥିଲି ସମସ୍ତଙ୍କୁ ଚିହ୍ନିଲି ସମସ୍ତ ସାଙ୍ଗରେ ମିଶିଲି ଆଉ ମାନେ ଫୋନ୍ ଫାନ୍ରେ ବି ବହୁତ ଆମେ ସାଙ୍ଗସାଥିରେ କଥା ହେଉଛୁ ଚାକିରି କଲି ବୋଲି ସେଥିପାଇଁ ଚାକିରିକୁ ନେଇକି ମାନେ ବହୁତ ମୁଁ ଗର୍ବିତ ମୋ' ପାଖରେ ଯାହା ହେଲେ ବି ପଇସାଟିଏ ରହୁଛି ଆଉ ଚାକିରି କଲା ପରେ ମୁଁ ଭାବିଲି ଚାକିରି କଲେ ଚାକିରିକୁ ଯିବି କେମିତି ମୋ'ର ଗୋଟିଏ ଗାଡ଼ି ଦରକାର ଗାଡ଼ିଟିଏ ନହେଲେ ଯିବି କେମିତି ପୁଣି ଗୋଟିଏ ଗାଡ଼ି ଦରକାରେ ପୁଣି ଆମର ତାଙ୍କୁ ସ୍ୱମୀଙ୍କୁ କହିଲି ସେ ଗୋଟିଏ ଗାଡ଼ି ମୋତେ ସ୍କୁଟିଟିଏ ଆଣିକି ଦେଲେ ମୁଁ କହିଲି ଆଜିକାଲି ଝିଅ ବୋହୁ ସମସ୍ତେ ଯାଉଛନ୍ତି ଆଉ ମୋତେ ଗୋଟିଏ ଗାଡ଼ି ଆଣିକି ଦିଅ ମୁଁ କାହା ସାହାଯ୍ୟରେ ଯିବାକୁ ଚାହେଁନାହିଁ ମୋ' ନିଜ ଗୋଡ଼ରେ ମୁଁ ନିଜେ ଛିଡ଼ା ହେବା ପାଇଁ ସବୁବେଳେ ଚାହେଁ ତେଣୁ କରି ମୋତେ ଗୋଟିଏ ଗାଡ଼ି ଆଣିକି ଦିଅ ମୁଁ ସବୁବେଳେ ଡିଉଟି ମୋ'ର ଯିବି ଆଉ ଆସିବି ସେ କହିଲେ ହେଉ ତା'ହେଲେ ଦେବା ଆଉ ତେଣୁ କରି ମୁଁ ଗୋଟିଏ ଗାଡ଼ି ଆଣିଲି ଗାଡ଼ି ଆଣିଲି ଆଉ ତା'ପରେ ଚାକିରି କଲି ଚାକିରି ପାଇଁ ଗର୍ବିତ ଗାଡ଼ି ଆଣିଲି ଗାଡ଼ି ଶିଖିନଥିଲି ସାଙ୍ଗସାଥିଠୁ ମାଗିକି ଏମିତି ଟିକିଏ ଚଲାଇଥିଲି ଆଉ ମନ ବି ଥିଲା ଗାଡ଼ି ଚଲାଇବାରେ ଚାକିରି କରିବାରେ ଚାକିରି କଲି ଗାଡ଼ି ଚଲାଇଲି ସେଥିପାଇଁ ମୁଁ ବହୁତ ଖୁସି ଆଜି ବହୁତ ଖୁସି ମୋ' ବାପା ମା'ମାନେ ବି ବହୁତ ଖୁସି ଘର ଲୋକ ଖୁସି ସ୍ୱାମୀ ଖୁସି ସମସ୍ତେ ଖୁସି ମୁଁ ସେଥିପାଇଁ ଆଜି ବହୁତ ଗର୍ବିତ